ହାଲୋ ମୁଁ ସୁଜାତା ଢ଼ାଲି କହୁଥିଲି ବାଲିମେଲାରୁ ମୁଁ ଆପଣଙ୍କ କମ୍ପାନୀର ଗୋଟେ କ୍ୟାବ୍ ବୁକ୍ କରିବା ପାଇଁ ଚାହୂଁଥିଲି ମୁଁ ମୋ ଫ୍ୟାମିଲି ସହିତ ଚି ବାଲିମେଲାଠୁ ଚିତ୍ରକଣ୍ଡା ଗୋଟେ ପିକନିକ୍ରେ ଯିବା ପାଇଁ ଚାହୁଁଛି ତ ସେଥିପାଇଁ ମୁଁ ଆପଣଙ୍କ କମ୍ପାନୀରୁ ଗୋଟେ କ୍ୟାବ୍ ବୁକ୍ କରିବା ପାଇଁ ଚାହୁଁଥିଲି ଆଉ ଆଜିର ତାରିଖ ହେଇ ହେଉଛି ଆଠ ଏପ୍ରିଲ ଆଉ ସମୟ ହେଉଛି ତିନିଟା ତ ମୁଁ ଚାହୁଁଛି ଆପଣଙ୍କ କମ୍ପାନୀର କ୍ୟାବ୍ ଯେମିତି ଆମ ଘର ଆଗରେ ତିନିଟା ଅଧେ ଭିତରେ ପହଞ୍ଚିବ ଆଉ ଆମେ ଯାଇକି ସାତଟା ଭିତରେ ଫେରିବା ପାଇଁ ଚାହୁଁଛୁ ତ ଆପଣଙ୍କ କମ୍ପାନୀର କ୍ୟାବ୍ ଯେମିତି ଆମକୁ ଭଲରେ ନେଇକି ଯିବ ଆଉ ଭଲରେ ନେଇକି ଆସିବ ସେଟା ଚାହୁଁଥିଲି ମୁଁ ଆଉ ସମୟରେ ଯେମିତି ଆମକୁ ନେଇକି ଆସିପାରିବ ସେଟା ଚାହୁଁଥିଲି ସେଥିପାଇଁ ମୁଁ ଆପଣଙ୍କ କମ୍ପାନୀରୁ ଗୋଟେ କ୍ୟାବ୍ ବୁକ୍ କରିବା ପାଇଁ ଚାହୁଁଥିଲି